ଆମ ରାୟଗଡ଼ାରେ ମୁଖ୍ୟ ଶ୍ରମ ବା ନିଯୁକ୍ତି କ୍ଷେତ୍ର ହେଉଛି ଏହି ଚାଷ ଏବଂ ଶିକ୍ଷା ଯାହାଦ୍ୱାରା ଆମ ରାୟଗଡ଼ାରେ ବିଭିନ୍ନପ୍ରକାର ଉତ୍ପାଦ ମାନେ ଲାଭ ହେଉଛି ଚାଷ କାରଣରୁ ଆମ ରାୟଗଡ଼ାରେ ରାୟଗଡ଼ାରେ ବହୁତ ପ୍ରକାରର ରୋଜଗାର ବହୁତ ପ୍ରକାରର ଗରିବ ଲୋକମାନଙ୍କୁ ଉତ୍ପାଦ ମିଳିପାରୁଛି ଯାହାଦ୍ୱାରା ସେ ଲୋକମାନେ ତାଙ୍କର ଜୀବନ ଖୁସିରେ କାଟିପାରୁଛନ୍ତି